ହେଲୋ ମୁଁ ବିଶ୍ଵଜିତ ମହାରଣାା ଥରେ ଏକ ମୁଁ ବ୍ଲେଜର୍ଟେ କିଣିଥିଲି ହେଲା ମୁଁ ଆମର ଫ୍ଲିପକାର୍ଟରୁ ଅର୍ଡର କରିଥିଲି ଯେହେତୁ ବ୍ଲେଜରଟି କିଣିବା ଦ୍ୱାରା ପରିବାରର ବାହାଘର କିମ୍ବା ଫଙ୍କସନରେେ ଆଟେଣ୍ଡ କରିଛି ଏ ବହୁତ ମୋତେ ଖୁବ୍ ମାନିଲା ବ୍ଲେଜର୍ଟି ବ୍ଲେଜରଟିର ପ୍ରାଇସ୍ ଥିଲା ଚାରିଶହ ଟଙ୍କା ଚାରିଶହ ଟଙ୍କା ପ୍ରାଇସ୍ ଥିଲା କିନ୍ତୁ ଏହା ଶୁଣି ଏହା ଦେଖି ଆମ ପରିବାର ଲୋକମାନେ ମୋ ସହିତ ଯୁକ୍ତି ତର୍କ କରୁଥିଲେ ତୁ କାହିଁକି ଫ୍ଲିପକାର୍ଟରୁ କିଣିଲୁ ଅନଲାଇନ୍ରୁ ଆଣିଲୁ ଏଇଟା ଫ୍ଲିପକାର୍ଟରୁ ଆଣିଛୁ ଭଲ ରହିବନି ବେଶୀ ଦିନ ଚାଲିବ ନାହିଁ ବୋଲି ଏହା ଏହା ସହିତ ମୋ ସହିତ ଯୁକ୍ତି କରୁଥିଲି କିନ୍ତୁ ନାହିଁ ଏହା ପ୍ରାୟ ଚାରି ବର୍ଷ ହୋଇଗଲାଣି ମୋତେ ଏବେ ଯାଏଁ ବ୍ଲେଜର୍ଟି ବହୁତ ଖୁବ୍ ମାନୁଛି ଆଉ ଭଲ ବି ମଧ୍ୟ ଲାଗୁଛି କିନ୍ତୁ ଏହାକୁ ଧୋଇବା ମାତ୍ରେ ଏହାର ରଙ୍ଗ କୌଣସି ଛାଡ଼େ ନାହିଁ ଯେହେତୁ ବହୁତ ସାଇନିଂ ବି ମାରୁଛି ବ୍ଲେଜରଟି ବହୁତ ଖୁବ୍ ଭଲ ରହିଲା ଅନ୍ତତଃ ଚାରି ବର୍ଷ ଯାଇଁ ମୋ ସହିତ ବ୍ଲେଜର୍ଟି ବହୁତ ଭଲ ରହିବା ଏବଂ ସାଙ୍ଗସାଥି ଲୋକ ମଧ୍ୟ ଏହାକୁ ମାନୁନାହାନ୍ତି ଯେ ଚାରିଶହ ପଚାଶ ଟଙ୍କାର ବା ଚାରିଶ ବା ଚାରିଶହ ପଚାଶ ଟଙ୍କାର ବ୍ଲେଜରଟି ଚାରି ବର୍ଷ ଗଲା ବୋଲି ସେ ଏହା କଥାକୁ ମାନୁନାହାନ୍ତି କିନ୍ତୁ ବ୍ଲେଜରଟି ବହୁତ କାମ ଦେଲା ଭଲ ରହିଲା ମଧ୍ୟ କମ ପଇସାରେ ଭଲ ଭଲ ରହିଲା ଯେହେତୁ ଫ୍ଲିପକାର୍ଟରୁ ଅର୍ଡର୍ କରିଛି ତ ଫ୍ଲିପକାର୍ଟ ବାଲାକୁ ମୁଁ ଅଶେଷ ଅଶେଷ ଧନ୍ୟବାଦ